କେନ ଆସିଲ ଜଲ୍ଦି ଆସ ଗ ଜଲ୍ଦି ଆସ ହୁଁ ହୁଁ ହୁଁ ଡ୍ୟୁଟି ପରେ ମଜା କରି ଖେଳିବା ହୁଁ ହଁ ମୁଁ ପୁରୀ ଯାଇଛେ ହୁଁ ହଁ ମୁଁ ମୋ ମାଇସୀ ଅଛନ୍ ମଜା ଲାଗୁଛି ପୁରା ହୁଁ ଖେଳିବା ଲାଗି ହୁଁ ଭଲ୍ ହୁଁ ହୁଁ ଭଲ ଲାଗୁଛି ପୁରା ଅଛି ତା ଚଟଣୀ ଭଲ ଲାଗୁଛି

ହୁଁ ଲୁଟ୍ ବଟ୍ କେତେ କିଲୋ ଖାଇବା ଧରି କି ଆସିଛନ୍ତି ବହୁତ ଫାଷ୍ଟ ହେଲା ପହଁଞ୍ଚିବା ଦେଇ ଦଉଛି ସେଇଟା ନୁହେଁ ହୁଁ ହଉ ହୁଁ ମୁଁ ବି ମାଙ୍ଗୁଇ ଯାଇଛନ୍ତି ହୁଁ କେତେ ବି ଖାଇବି ଭଲ୍ ଲାଗୁଛି ଯେତେ ଭଲ୍ ଲାଗିଲା ବୋଲି ଯେତିକି ଇଚ୍ଛା ମୋର ହୁଁ ତେଣୁ ଭଲ ଲାଗୁଛି ଯୁଆଡ଼େ ମାଡ଼ି ଗଲେ ଛାଡ଼ି ଯିବ ହୁଁ ହୁଁ ଭଲ୍ ଲାଗୁଛି ପୁରା ଭଲ୍ ଆରେ କହ ପାରିବି ଖୁବ୍ ଭଲ୍ ଲାଗିଲା ଏଇଠି ଚାରିଆଡ଼େ ତ ପୁରା ମଜା ଆଇଲେ ହୁଁ ଭଲ ଲାଗୁଥିଲା କେବେ ବି ବହୁତ୍ ଭଲ୍ ଦୁଇ ତିନ୍ ଚାରି ପ୍ଲେଟ୍ ଖାଇଦେବି ଆଉଁ ମଜା ଲାଗୁ ଥିଲା ଯେ ସେ ଦିନ ହଁ ଭଲ୍ ହେଲେଁ ସବୁଁ ଲୋକ ଆସନ୍ କିନ୍ ଲୋକ ହଁ ହଁ